ନକ୍ଷତ୍ର ବ୍ରହ୍ମାଣ୍ଡ ଅଧ୍ୟୟନ କର କଲେ ଆମେ ଜାଣିପାରିବା ଯେ କେତେ ପ୍ରକାରର କ'ଣ ନକ୍ଷତ୍ର ଅଛି ନକ୍ଷତ୍ର ମାନେ କାହିଁକି ଏପଟ ସେପଟ ରାତିରେ ଚଳାଚଳ କରନ୍ତି ବ୍ରହ୍ମାଣ୍ଡ ଆମେ କେଉଁ କେଉଁ ଆମେ ଯେଉଁଠି ବାସ କରୁଛୁ ପୃଥିବୀ ଏ ଉପରେ ବ୍ରହ୍ମାଣ୍ଡ ବହୁତ ପ୍ରକାର ବ୍ରହ୍ମାଣ୍ଡ ଅଛି ଯାହାକି ଆମେ ଅଧ୍ୟୟନ କଲେ ବହୁତ କିଛି ଜାଣିପାରିବା ତାହା ବିଷୟରେ ନକ୍ଷତ୍ର କ'ଣ କ'ଣ କାହିଁକି ଏମିତି ହୁଏ ବ୍ରହ୍ମାଣ୍ଡ କ'ଣ କ'ଣ କେତେ ପ୍ରକାର ଥିଲା ଏବେ କ'ଣ କ'ଣ ଅଛି ଆମେ ଅଧ୍ୟୟନ ଏସବୁ ବିଷୟରେ ବହୁତ କିଛି ଜାଣିପାରିବା ଦଶମ ଶ୍ରେଣୀର ବହିରେ ବି ଏସବୁ ବିଷୟରେ ଲେଖା ହେଇଥିଲା ଯେ ନକ୍ଷତ୍ର ବ୍ରହ୍ମାଣ୍ଡ ଯେଉଁ ନକ୍ଷତ୍ର ଏପଟରୁ ସେପଟ ଯାଇଥାଏ ତା' ବିଷୟରେ ବି ଆମେ ଜାଣିପାରିବା ନକ୍ଷତ୍ର ଦିନରେ ହିଁ କାହିଁକି ଦେଖାଯାଏନି ରାତିରେ କାହିଁକି ଦେଖାଯାଏ ଦିନରେ ଥିଲେ ଆମେ କାହିଁକି ଦେଖିପାରୁନୁ ଏସବୁ ବିଷୟରେ ଆମେ ଜାଣିପାରିବା ଆଉ ବ୍ରହ୍ମାଣ୍ଡ ବର୍ଷରେ କ'ଣ ହେଇଥାଏ ଏସବୁ ଆମେ ଜାଣିପାରିବା